ମୋତେ ଫସଲ କରିବାକୁ ସବୁଠାରୁ ଭଲ ଲାଗେ କିମ୍ବା ମୁଁ ସେ ସବୁଠାରୁ ଜୈବ ରାସାୟନିକ ସାରରେ ମୁଁ ଫସଲ କରେ କିମ୍ବା ରାସାୟନିକ ସାର ବ୍ୟବହାର କଲେ ମୁଁ ମୁଁ ଯେ ଏ ପିଡ଼ିଆ କିମ୍ବା ସାର କିମ୍ବା ଏ ଅନୁସାରେ ଏ ପକେଇଲେ ଏ ଏହାଦ୍ୱାରା ଆମେ ମାଟି କିମ୍ବା ଯାହା ସବୁଠାରୁ କଠିନ ହୋଇଥାଏ ତାକୁ ଖାଇଲେ ଆମ ଦେହ ଅସୁସ୍ଥ ହୋଇଥାଏ ତଥା କ୍ୟାନସର ଫାନସର ହୋଇଥାଏ କିନ୍ତୁ ଆମେ ଜୈବସାର ବ୍ୟବହାର କଲେ ସାଧାରଣତଃ ଖତ ପାଉଁଶ ଆଦି ଗୋମୂତ୍ର ଆଦିରେ ଆମେ ଫସଲ କଲେ ଆମ ମାଟି ସୁସ ମାଟି ଉର୍ବର ରହିଥାଏ ସୁସ୍ଥ ରହିଥାଏ ଆମ ନିଜ ଶରୀର ସୁସ୍ଥ ରହିଥାଏ ଆଃ କିନ୍ତୁ ଆମେ ରାସାୟନିକ ସାର ବ୍ୟବହାର କରି ଆମର ଅଧିକ ଅମଳକୁ ଆମେ ସବୁଠାରୁ ଫସଲକୁ ସବୁଠାରୁ ଆମେ ସନ୍ତୁଷ୍ଟ କରୁ ଆମ କେମିତି ଆମ ଦେହ ହାତ ରୋଗରୁ ପରିମୁକ୍ତ ହୋଇଥାଉ ଆଜିକାଲି ରାସାୟନିକ ସାର ବ୍ୟବହାର କରି ସମସ୍ତେ ଦେହ ଅସୁସ୍ଥ ରୁହେ କିମ୍ବା ମୁଁ ଜୈବ ରେଖ ସାର ବ୍ୟବହାର କରି ମୁଁ ମୋ ଦେହ ହାତ ଅନ୍ୟାନ୍ୟ ଲୋକଙ୍କ ରଖି ଅଛନ୍ତି